ଆମର୍ ଏରିଆରେ ପାଏନ୍ର ବହୁତ୍ ଅସୁବିଧା ହଉଛେ କାଏଁଯେକି ଇନ ପାଏନ୍ର ବହୁତ୍ ସର୍ଟେଜ୍ ହଉଛେ ଆରୁ ପାଏନ୍ ବି ଭଲ୍ କରି ବର୍ସେ ନାଇଁ ଆର୍ ଯେନ୍ ନଏଦ୍ ଗୁଟେ ଅଛେ ସେ ନଏଦ୍ର ବିଲ୍ ପାଏନ୍ ଭଲ୍ଟା ଯେନ୍ ଆସୁଥିଲା ସେଟା ବିଲ୍ କିନି କମିଯାଉଛେ ଆରୁ ଇନ ଯେନ୍ କଲ୍ଚୁଆଁ ଗୁଟେ ଦୁଇଟା ଯେନ୍ ଥିଲା ସେଥିରୁ ବିଲ୍ ଗୁଟେ କଲ୍ ଚୁଆଁରୁ ଭଲ୍ କରି ପାଏନ୍ ବିଲ୍ ନେଇି ବାହାର୍ବାର୍ ଆର୍ ଗୁଟେ କଲ୍ଚୁଆଁ ତ ଯେନ୍ ପାଏନ୍ ବାହାରୁଚେ ସେଟା ଖାଏବାର୍ ଲାଗି ଭଲ୍ଟା ବିଲ୍ ନିସେ ଆରୁ ଇ ପାନି ଲାଗି ବୋଲିକରି ଘରର୍ ଲୋକ୍ମାନେ ବହୁତ୍ ଦୂରିଆକେ ଅବା ସେ ଯେନ୍ ବନ୍ଧ୍କେ ପାଏନ୍ ନେଇଯାଉଛନ୍ ଆର୍ ସେ ପାଏନ୍ ଆନିକରି ଘରେ ରାନ୍ଧୁଚନ୍ ସେ ପାନି ଲାଗି ବୋଲିକରି ବହୁତ୍ ବେମାର୍ ମନେ ହଉଚେ ଯେନ୍ତା କିି ହଇଜା ହଉଚେ ଚର୍ମ ରୋଗ ମାନେ ବେଶୀ ହଉଛେ ଆରୁ ସେ ପାନି ଲାଗି ବୋଲି ବହୁତ୍ ବହୁତ୍ ବେମାର୍ମାନେ ଯେନ୍ ବହୁତ୍ ହଉଛେ ଆର୍ ସେ ପଏନ୍ର ଅସୁବିଧା ଲାଗି ବୋଲି ଚାଷ୍ ମଧ୍ୟ କମ୍ କରାହଉଚେ ଆର୍ ଚାଷ୍ ଲାଗି ବୋଲିକରି ବେଶୀ ଲୋକ୍ମାନେ ହଇରାଣ ହଉଚନ୍ ଆରୁ ପାଏନ୍ର ସୁବିଧା ନାହିଁ କିଛି ସର୍କାର୍ ସୁବିଧାନି କର୍ବାର୍ ଆରୁ ୱାଟର୍ ସପ୍ଲାଏ ବିଲ୍ ଆମର୍ ଇଆଡ଼େ ନିହେବାର୍ ଆରୁ ସେ ବଷୁଧା ବଲିକରି ଗୁଟେ ୱାଟର୍ ଗୁଟେ ସପ୍ଲଏ ହଉଥିଲା ସେଟା ବିଲ୍ ଆରୁ ନି ହେବାର୍ ଆମେ ସରପଞ୍ଚ୍କେ ବି ବହୁତ୍ ଥର୍ ହେଲୁନ ସେ ଗୁଟେ ଟ୍ରାକ୍ଟର୍ରେ ପାଏନ୍ ସୁବିଧା କରୁ ବୋଲିିକରି ସେ ବିଲ୍ ସୁବିଧା ନେଇ କର୍ବାର୍ ସେଥିର୍ଲାଗି ଆମେ ବି ଡ଼ି ଓ ସର୍ପଞ୍ଚ୍ କଲେକ୍ଟର୍କେ ବି ଆମେ କମ୍ପ୍ଲେନ୍ କରିଚୁଁ ପାନିର୍ ସୁବିଧା ଯଦି ହେଲେ ଆମର୍ ଆଡ଼େ ଭଲ୍ ହେତା ଯେନ୍ଟାକି ସେ ଯେନ୍ ନଦୀରୁ ଯେନ୍ ପାଏନ୍ ଆସୁଚେ ସେ ପାଏନ୍ ସପ୍ଲାଏ ଯଦି କରି କରି ସେଟା ଆମର୍ ଗାଁ ଆଡ଼୍କେ ସବୁ ଦେଇଦେତେ ବଲେ ଭଲ୍ ହେତା